ମୁଁ ପ୍ରାୟତଃ ମୋ କ୍ୟାମେରା ଏବଂ ମୋବାଇଲ୍ ଫୋନ୍ ର କ୍ୟାମେରା ସହିତ ପରୀକ୍ଷଣ କରେ ଏବଂ ସେଥିରେ ମୁଁ ବିଭିନ୍ନ ପ୍ରକାରର ଫଟୋ ଉଠାଇବାକୁ ପସନ୍ଦ କରେ ଯେଉଁଥିରେ ପ୍ରକୃତି ଲୋକ ଉପହାର ନଦୀ ଫୁଲ ଇତ୍ୟାଦି ଅନ୍ତର୍ଭୁକ୍ତ ମୁଁ ଯେତେବେଳେ ମୋ ପିତା ମାତାଙ୍କ ସହିତ ଏକ ନୂତନ ସ୍ଥାନ ପରିଦର୍ଶନ କରେ ସେତେବେଳେ ସେମାନଙ୍କ ସହିତ ଫଟୋ ଉଠାଏ ଓ ଆମେ ପରିଦର୍ଶନ କରିଥିବା ସ୍ଥାନ ମାନଙ୍କର ମଧ୍ୟ ଫଟୋ ଉଠାଏ ସେଠାରେ ବିତାଇଥିବା ସମସ୍ତ ସମୟକୁ ସ୍ମରଣ ରଖିବାପାଇଁ ଓ ଫଟୋ ଗୁଡ଼ିକୁ ବନ୍ଧୁ ଓ ପରିବାର ସହିତ ଅଂଶୀଦାର କରିବା ପାଇଁ ମଧ୍ୟ ମୁଁ ଫଟୋ ଉଠାଏ ମୁଁ ଅଧିକାଂଶ ସମୟ ସୂର୍ଯ୍ୟଦୟ ଫୁଲ ଲୋକ ଚନ୍ଦ୍ର ଜୀବନ ଇତ୍ୟାଦିର ଫଟୋ ଉଠାଏ ଫଟୋଗ୍ରାଫ ଭଲ ସମୟ ଏବଂ ବିଶେଷ ଘଟଣାର ସ୍ମୃତି ଅଟେ ଆମେ ଫଟୋ ମାଧ୍ୟମରେ ବିଶେଷ ମୁହୂର୍ତ୍ତ ଆକର୍ଷଣୀୟ ଜିନିଷ କିମ୍ବା ସୁନ୍ଦର ଦୃଶ୍ୟ ସଂଗ୍ରହ କରିପାରିବା ପ୍ରକୃତିର ସୁନ୍ଦର ସ୍ଥାନ ଆକର୍ଷଣୀୟ କିମ୍ବା ବିଶେଷ ମୁହୂର୍ତ୍ତର ଫଟୋ ଉଠାଇବାକୁ ମୁଁ ପସନ୍ଦ କରେ ଯାହାକୁ ମୁଁ ସଂଗ୍ରହ କରେ ଓ ମନେ ରଖିବାକୁ ଚାହେଁ ମୁଁ ମୋର ବନ୍ଧୁ ସମ୍ପର୍କୀୟ ଏବଂ ପରିବାର ସଦସ୍ୟଙ୍କ ସହ ସେହି ଦିନକୁ ମନେରଖିବା ପାଇଁ ଫଟୋ ସବୁ ସଂଗ୍ରହକରି ରଖେ